ହ୍ୟାଲୋ ସାର୍ ନମସ୍କାର ମୁଁ ପିଙ୍କି ଦେବୀ ମୁଣ୍ଡା ସଦାଶିବପୁରରୁ କହୁଥିଲି ମୁଁ ମେସୋରୁ ଗୋଟେ ଶାଢ଼ୀ ଅର୍ଡ଼ର୍ କରୁଥିଲି ଯାହାର ମୂଲ୍ୟ ପାଞ୍ଚଶହ ଟଙ୍କା ଆପଣଙ୍କ ପାର୍ଟନର୍ ମୋତେ କଲ୍ କରିକି କହିଲେ କି ଆପଣଙ୍କ ପାର୍ସଲ୍ଟେ ଅଛି ତୁମେ ପେମେଣ୍ଟ କରିଦିଅ ତ ମୁଁ ପେମେଣ୍ଟ କରିଦେଇଥିଲି ତ ତାଙ୍କେ କହିଲେ ମୁଁ ଘଣ୍ଟାଟେ ପରେ ପହଞ୍ଚିବି ତ ମୁଁ ଜଗିଛି ତାଙ୍କେ ଏପର୍ଯ୍ୟନ୍ତ ଆସିନାହାନ୍ତି ତାଙ୍କୁ ମୁଁ କଲ୍ କରୁଛି ହେଲେ ବି ତାଙ୍କେ ରିସିଭ୍ କରୁନାହାନ୍ତି ତିନି ଘଣ୍ଟା ହେଲାଣି ମୁଁ ଏଠି ଜଗିଛି ତାଙ୍କେ ଏପର୍ଯ୍ୟନ୍ତ ଆସୁନାହାନ୍ତି କି ମୁଁ କଲ୍ କଲେ ବି ରିସିଭ୍ କରୁନାହାନ୍ତି ତ ମୁଁ ତ ପେମେଣ୍ଟ କରିସାରିଥିଲି ନା ପେମେଣ୍ଟ କଲା ପରେ ବି ତାଙ୍କୁ ନେଇକି ମୁଁ କଲ୍ କରିକି ଜଗିଛି ଏଠି ତାଙ୍କେ ଏପର୍ଯ୍ୟନ୍ତ ଫୋନ ରିସିଭ୍ ନ କରିକି ଆସୁନାହାନ୍ତି କି କିନ୍ତୁ ଫୋନ ବି କଲ୍ ବି କି କିଛି ବି କରୁନାହାନ୍ତି ତ ମୋତେ ବିରକ୍ତ ଲାଗିଯାଉଛି ତ ଦୟାକରି ଆପଣଙ୍କ ପାାର୍ଟନର୍କୁ ଆପଣ ଯୋଗାଯୋଗ କରନ୍ତୁ ଆଉ ମୋର ପଇସାଟା ରିଟର୍ଣ୍ଣ କରି ଦିଅନ୍ତୁ ପ୍ଲିଜ୍